ଆମ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ହେଲା ବରା ଆମେ ପ୍ରଥମେ ବିରି ହିଁ ଆଣିବୁ ପେଷାରେ ରଗଡ଼ିବୁ ତାପରେ ପାଛୁଡ଼ିକି ତାକୁ ଯେଉଁ ବତୁରେଇବୁ ବତୁରେଇକି ଚୋପା ଛଡ଼େଇକି ତାକୁ ବଟା ହେବ ବଟା ହେଲେ ପିଆଜ କଟା ହେବ ଅଦା ଛେଚା ହେବ ଆଉ ଭୃସଙ୍ଗ ପତ୍ର ପଡ଼ିବ